ଆପଣଙ୍କ ସବୁଠାରୁ ର ଅନୁଭୂତି କ'ଣ ଥିଲା ଏ କାହିଁକି ଆମ ଧନୀ ନୋଇର ଆମେ ପ୍ରତିଷ୍ଠା କରିଥିଲୁ ଆଉ ଚଖିଲେ ବି ଆମକୁ ଭୟ ଲାଗେ ଏଥିପାଇଁ ଭେଲ ଆମେ ପଡ଼ିଯିବୁ ବୋଲି ଆମେ କହିସୁ ଆମେ ଆମେ ଦୁହାଲି କରି ଫିକିଲେ ଉପରକୁ ଉପରରେ ପଡ଼ିଯାଏ ତେବେ ଅଟକିଲେ ଆମେ ଚଢ଼ୁ ଆମକୁ ବହୁତ ଡ ଡର ଲାଗେ ଯେ ଆମେ କେମିତି କରି ଚଢ଼ିବା କେମିତି କରି ଚଢ଼ିବା କେତେବେଳେ ପଡ଼ିଗଲେ ଆମେ କେନ୍ତା ହେବା ଏମିତି ଆମେ ଭାବୁ ଆମେ ଚଢ଼ିଲେ ଆମେ ଏ ଏ ଏ ଜିନିଷ ସରିଯିବା ବୋଲି ଆମେ ଭାବୁ ଲେକି ଆମକୁ ବହୁତ ଭୟ ଲାଗେ ଆମେ ପଡ଼ିିଗଲେ କେନ୍ନ୍ତା ହେବ ଏନ୍ତା ଭାବୁ ଆମେ କ'ଣ ଥିଲି ଏବଂ ଆମେ ଯାହା କରୁ ଆମେ ଯାହା କରୁ ଆମକୁ ଭଲ ଲାଗେ ଲେକନ୍ ଆମକୁ ଡର ଲାଗେ ଯେ ଆମେ ଆମେ ଚଢ଼ିଲେ ଭଲ ହେତା ଆମ କାମ ଜଲ୍ଦି ସରିଲେ ଆମେ ଭଲ ଆମକୁ ଡର ଲାଗେ ଏଥିପାଇଁ ଆମେ ଚଢ଼ିପାରୁନା ଚଢ଼ିଲେ ବି ଆମକୁ ଆମକୁ ରସି ଆରୁ ଲୁହା ଦରକାର ଆମେ ଫିଙ୍ଗି ଫିଙ୍ଗିଲେ ଆମକୁ ଫିଙ୍ଗିଲେ ଆମେ ରସିକି ଧରିକରି ଆମେ ଧରିକରି ଆମେ ଉପରକୁ ଚଢ଼ିପାରୁ